ହେଲୋ କୋହିନୁର୍ ରେଷ୍ଟୁରେଣ୍ଟରୁ କହୁଥିଲେ କି ମୋତେ ମାନେ କିଛି ଅର୍ଡ଼ର୍ କରବାର୍ ଥିଲା ମାନେ ମନଚୁରେନ୍ କେତେ ଲେଖା ରେଟ୍ କରିଛନ୍ ନୂଆ କିଛି ଏନ୍ତା କିଛି ଡିସ୍ ଅଛେ କେଁ ମାନେ ହେନ୍ତା ହଁ ମାନେ ରୋଲ୍ କରବାର୍ ଥିଲା ରୋଲ୍ କେତେ ଟଙ୍କା ହେନ୍ତାମାନେ ଓ ଚାଲିସ୍ ଟଙ୍କା ମାନେ କିଛି କମ୍ ନାଇଁହୁଏ କେଁ ଦଶ୍ ଟଙ୍କା କମ୍ ନାଇଁହୁଏ କେଁ ଆର୍ ତମର୍ ହୋଟେଲ୍ରେ କାଏଁ କାଏଁ ଡିସ୍ ମିଲସି ଯେ ମାନେ ମନଚୁରିଏନ୍ ମାନେ ରୋଲ୍ ନାନ୍ ଚିକେନ୍ ଚିଲି ଚିକେନ୍ ଚିଲି କେତେ ଦେଢ଼ ଶହ ହେଥି କିଛି କମ୍ ନାଇଁହୁଏ କେଁ ମୁଇଁ ନୂଆ କରି ନଉଛେ ତ କିଛି କମ୍ କରୁନ୍ ଚିଲି ଚିକେନ୍ ଆର୍ ନାନ୍ ଅର୍ଡ଼ର୍ କରବାର୍ ଥିଲା ତ ଏନ୍ତା କିଛି ରେଟ୍ ଟିକେ କମ୍ କରୁନ୍ ମୁଇଁ ଆନବାର୍ ଥିଲା ଆର୍ କିଛି ନୂଆ ଡିସ୍ ହେ ଅଛେ କେଁ ମାନେ ଆରୁ ଚମିନ୍ ଫମି ଚମିନ୍ ନାନ୍ ଡିସ୍ମାନେ ଅଛେ କେଁ ମୁଇଁ ଅର୍ଡ଼ର୍ କରବାର୍ ଥିଲା